ହ୍ୟାଲୋ ସାର୍ ଟ୍ରାଭେଲ୍ ଏଜେନ୍ସିରୁ କହୁଥିଲେ ଆପଣ୍ଙ୍କର୍ ସେ କ୍ୟାବ୍ ଡ୍ରାଇଭର୍ ଟା ଟୋଟାଲି ଫୋନ୍ ନାଇ ଉଠାବାର୍ ସକାଲୁ ଯେତେ ଚେଷ୍ଟା କଲେ ବି ଆମେ ସେ ଗୁଟେ ପର୍ଯ୍ୟଟନ୍ ସ୍ଥଳି କେ ଯିବାର୍ ଥିଲା ତ ସେ ଆଉ ଟୋଟାଲି ମାନେ ଫୋନ୍ ତା'ର୍ଟା ଆଉ ସେ ରିସିଭ୍ ନାଇ କର୍ବାର୍ ସେ ତା'ର୍ ଗାଡ଼ି ଟା ଆଣିକିନା ସକାଲ୍ ସକାଲ୍ ଆମର୍ ଘରେ ପହଁଞ୍ଚେଇବାର୍ କଥା ହେଲେ ତା'କେ ଯେତେ ଚେଷ୍ଟା କଲେ ବି ସେ ଫୋନ୍ ନାଇ ଉଠାବାର୍ ଯେତେ କମ୍ପ୍ଲେନ୍ କଲେ ବି ଆମ୍କୁ କିନ୍ତୁ ନିହାତି ଡ୍ରାଇଭର୍ଟେ ଦରକାର୍ ଆମେ ଆଗ୍ରୁ ବୁକ୍ କରିଛୁଁ ପଇସା ଦେଇଛୁଁ ହେଲେ ବି ଆପଣଙ୍କର୍ ଟ୍ରାଭେଲ୍ ଏଜେନ୍ସି ମାନେ ବହୁତ୍ ଖରାପ୍ ବ୍ୟବହାର୍ କରୁଛେ ଆପଣ୍ଙ୍କର୍ ଡ୍ରାଇଭର୍ ଟୋଟାଲି ଫୋନ୍ ରିସିଭ୍ ନାଇ କର୍ବାର୍ ଆମ୍କେ ଅର୍ଜେଣ୍ଟ୍ଲି ସେ ଜାଗାକେ ଯିବାର୍ ଥିଲା ଆମର୍ ସେଠାନେ ପୂଜା ଗୁଟେ ଥିଲା ଆପଣଙ୍କର୍ ଡ୍ରାଇଭର୍ ଆମ୍କେ ବହୁତ୍ ହଇରାଣ୍ କରିଦେଲା ଆମର୍ ସେ ଡ୍ରାଇଭର୍ ଉପ୍ରେ ବହୁତ୍ ଖରାପ୍ ଏକ୍ସପିରିଏନ୍ସ ଅଛେ ଯେନ୍ଟାକି ଟିକେ ଧ୍ୟାନ୍ ଦିଅନ୍ତୁ